ମୁଁ ନିକଟ ଅତୀତରେ ଏକ ଆଇରନ୍ କିଣିଥିଲି ଯାହାର ମୂଲ୍ୟ ବାରଶହ ଟଙ୍କା କିନ୍ତୁ ମୁଁ ତାକୁ ଯେତେବେଳେ ବ୍ୟବହାର କଲି ତା'ର ତାରଟିକ ସଟ୍ ହେଇଗଲା ଯାହାଦ୍ଵାରାକି ସିଏ ଆଉ ଚାଲୁ ନାହିଁ